ମୋତେ ଚିତ୍ର ଆଙ୍କିବାକୁ ଭଲ ଲାଗେ ମୋ ଚିତ୍ର ଝୋଟି ମେହେନ୍ଦି ଡିଜାଇନ୍ ଯାହାବି ଏଇଟା ଟିକେ ଟିକେ ଜାଣିଛି କିନ୍ତୁ ପ୍ରଫେସନାଲି ଯେମିତି ପୁରା ମୁଁ ଜାଣି ନାହିଁ ଯଦି ସେଇ ବିଷୟରେ ଟିକେ ସରକାର ଧ୍ୟାନ ଦେଇକିରି ଯେଉଁ ପିଲାମାନେ ଯାହାର ଇଚ୍ଛା ଅଛି ଶିଖିବାକୁ ଶିଖିପାରୁନଥିବେ ସେମାନଙ୍କୁ ଯଦି ଟିକେ କେଉଁ ସୁବିଧା କରିଥାନ୍ତେ କେଉଁ ଟିଚରଙ୍କ ଦ୍ୱାରା ଶିଖାଇବାର କିନ୍ତୁ ଶିଖିଥାନ୍ତି ମୁଁ ଆଉ ସେଇ ସୁବିଧା କରିଥିଲେ ଭଲ ହେଇଥାନ୍ତା ପିଲା ଶିଖି ବିି ପାରିଥାନ୍ତେ ତାଙ୍କର ସବୁ ଆଙ୍କିବା ଯେମିତି ଭଲ ଭଲ ଚିତ୍ର କାନ୍ତର ଡ୍ରଇଂ ଯାକ ତା'ପରେ ସବୁ ଛୋଟ ଛୋଟ ପିଲାମାନଙ୍କର ଯେଉଁ କାଟୁନ୍ ସବୁ ସେଇ ଖୁସିରେ ଆଙ୍କିକି ଶିଖିଥାନ୍ତେ ସମସ୍ତେ